ମୋ' ବଗିଚା ରେ ମୁଁ କେତେଗୁଡ଼ିଏ ଗଛ ଲଗାଇଛି ଯେତେବେଳ ସେଥିରେ ଫଳ କିମ୍ବା ଫୁଲ ଆସେ ନିଜକୁ କେତେ ଉତ୍ସାହ ଆସେ ତାହା ଅବର୍ଣ୍ଣନୀୟ ଏବଂ ସେଗୁଡ଼ିକ ସବୁ ଦେଖିଲେ ଏତେ କଷ୍ଟତା ଭିତରେ ଏତେ ବାଧା ବିଘ୍ନତାରେ ଗଛଗୁଡ଼ିକ ବଢ଼ିପାରିଛନ୍ତି ତନ୍ମଧ୍ୟରେ ପ୍ରାକୃତିକ ନିୟମ ଅନୁଯାୟୀ ସେମାନେ ସେମାନଙ୍କର ଫୁଲ ଫଳ ସମାଜକୁ ପ୍ରଦାନ କରୁଛନ୍ତି ତାହାକୁ ଦେଖିଲେ ତାହା ଏତେ ଉତ୍ସାହ ଭରିଦିଏ ମନରେ ଏତେ ଖୁସି ଆଣିଦିଏ ମନରେ ତାହାକୁ ବର୍ଣ୍ଣନା କରାଯାଇପାରେ ନାହିଁ କେବଳ ଅନୁଭବ ହିଁ ଏ କଥା ନିଜେ ଗ୍ରହଣ କରିପାରିବ